ଆମ ଗାଁର ପିଲାମାନେ ଥରେ କ୍ରିକେଟ୍ ଖେଳୁଥିଲା ମୁଁ ସେ ପଡ଼ିଆରେ ଯାଇକରି ଖେଳୁ ଦେଖୁଥିଲି ଆମର ଗାଁର ଯିଏ କ୍ୟାପଟେନ୍ ଥିଲା ସେଇ ଖେଳକୁ ବହୁତ ଭଲ ଭାବରେ ସୁନ୍ଦର କରି ଆଗ ଖେଳକୁ ଆଗକୁ ବଢ଼େଇ ନଉଥିଲା ଆଉ ସେଇ ଗେମ୍ରେ ଆମ ଗାଁର ଟିମ୍ ବିଜୟତା ହାସିଲ୍ କରି ଥିଲେ ଆଉ ସେଥିମଧ୍ୟରେ ପିଲାମାନଙ୍କର ବି ବହୁତ ଭଲ ମାନେ ଭାବରେ ପ୍ରଦର୍ଶନ ଖେଳକୁ ପ୍ରଦର୍ଶନ କରି ଆଗକୁ ନେଇଥିଲେ ଆଉ କ୍ୟାପଟେନ୍ର କଥାକୁ ମାନିକି ହିଁ ଖେଳ ଚାଲୁ ଥିଲା ବହୁତ ମାନେ ଭଲ ଭାବରେ ସେଇ ଖେଳ ହେଇଥିଲା ଆଉ ସେଇଠି ଯେତେ ଦର୍ଶକମାନେ ଥିଲେ ସେ ଖେଳକୁ ବହୁତ ଭଲ ଭାବରେ ମାନେ ଖୁସିର ଅନୁଭବ କରିପାରି ଥିଲେ ଆଉ ସେ ଖେଳ ଖେଳ ନୁହେଁ ଆମ ସେ ପିଲାମାନଙ୍କର ଗୋଟିଏ ସ୍ୱପ୍ନ ପଡ଼ି ଥିଲା କାହିଁକିନା ସେ ଖେଳ ଗୋଟେ ଫାଇନାଲ୍ ମାନେ ମ୍ୟାଚ୍ ଥିଲା